ଓଡ଼ିଶାରେ ଅନେକଗୁଡ଼ିଏ ପର୍ଯ୍ୟଟନ ସ୍ଥଳୀ ଅଛି ଯାହାକି ଲୋକମାନଙ୍କୁ ବହୁ ଆକର୍ଷଣ କରୁଛି ଓ ସେମାନଙ୍କ ମନ ମଧ୍ୟ ମହି ନେଉଛି ଯାହାଫଳରେ କି ଓଡ଼ିଶାର ସମସ୍ତ ଲୋକ ବା ଓଡ଼ିଶାର ବାହାରେ ମଧ୍ୟ ସମସ୍ତ ଲୋକ କଣ କରୁଛନ୍ତି ଓଡ଼ିଶାକୁ ପର୍ଯ୍ୟଟନସ୍ଥଳୀକୁ ପରିଦର୍ଶନ ଉଦ୍ଦେଶରେ ଆସୁଛନ୍ତି ସେମାନେ ମଧ୍ୟ ମନୋରଞ୍ଜନ କରୁଛନ୍ତି ଓଡ଼ିଶାରେ ଥିବା ବିଭିନ୍ନ ପ୍ରକାର ପର୍ଯ୍ୟଟନସ୍ଥଳୀ ମଧ୍ୟରୁ ଥିମ୍ ପାର୍କ ୱାଟର୍ ପାର୍କ ପାଣି ଉଦ୍ୟାନ ମନୋରଞ୍ଜନ ମନୋରଞ୍ଜନ ପାର୍କ ଜାତୀୟ ଉଦ୍ୟାନ ଓ ବନ୍ୟଜନ୍ତୁ ଅଭୟାରଣ୍ୟ ବଡ଼ ବଜାର ଐତିହ ସ୍ଥାନ ମନ୍ଦିର ଧ୍ଵଂସାବଶେଷ ସଂଗ୍ରହାଳୟ ଏମିତି ବିଭିନ୍ନ ପ୍ରକାର ପର୍ଯ୍ୟଟନସ୍ଥଳୀ ଅଛି ଯେଉଁଗୁଡ଼ା କି ଲୋକମାନଙ୍କୁ ଆକର୍ଷଣ କରୁଛି ସିଏ କଣ କରୁଛନ୍ତି ସେଠାରେ ରହୁଥିବା ପଶୁପକ୍ଷୀ ଅଭ୍ୟା ଆଉ ମାନେ ପଶୁପକ୍ଷୀମାନଙ୍କୁ ଦେଖିବାକୁ ମିଳୁଛି ଏବଂ କେତେଗୁଡ଼ିଏ ଗଛ ଅଛି ଯେଉଁକୁ ଆମେ ଦେଖିନାହାଁନ୍ତି କେତେ ଗୁଡ଼ିଏ ପଶୁକୁ ମଧ୍ୟ ସେଠାରେ ଦେଖିବାକୁ ମିଳୁଛି ଏବଂ ଓଡ଼ିଶାର ଯେଉଁ ପ୍ରାକୃତିକ ଦୃଶ୍ୟ ରହିଛି ସେ ଲୋକମାନଙ୍କୁ ବହୁତ ମନମୁଗ୍ଧ କରୁଛି ସଂଗ୍ରାହଳରେ ରଖିଥିବା ବିଭିନ୍ନ ପ୍ରକାର ପୁରୁଣା ଜିନିଷ ଯାହାକି ଆମକୁ ଏକ ଷ୍ଟଡ଼ି ଟୁର୍ ଭାବରେ କାର୍ଯ୍ୟ କରୁଛି ଷ୍ଟଡ଼ି ଭାବରେ ଆମେ କିଛି ପଢ଼ିଲା ବେଳେ ଯେଉଁ ସବୁ କିଛି ଆମେ ଯାହାକୁ ବହିରୁ ପଢ଼ିଥିଲୁ ତାକୁ ସବୁ ସଂଗ୍ରହାଳୟରେ ଦେଖିକି ଆମର ଜିଜ୍ଞାସା ଅଧିକ ବଢ଼ିଯାଉଛି ଆଉ ଆମେ ସେ ବିଷୟରେ ଅଧିକ ଜାଣିପାରୁଛୁ ଆମେ ପଢ଼ିକି ଯେତିକି ଜାଣିପାରୁନୁ ତାକୁ ବାସ୍ତବ୍ୟରେ ଦେଖିବା ସହିତ ଆମେ ତାକୁ ଆମ ଲାଇଫ୍ରୁ ଏକ୍ସପିରିଏନ୍ସ ଭାବରେ ତାକୁ ସାରା ଜୀବନ ଭାବରେ ଜୀବିତ କରି ରଖୁଛୁ ଆଉ ତାକୁ ଆମ ଜୀବନରେ କିଛି କାର୍ଯ୍ୟରେ ଆମେ ଆମେ କୌଣସି ଆଗକୁ ଯଦି କିଛି ଜବ୍ କରିବା କିଛି ଆମ କୋଶ୍ଚିନ୍ ପଚାରିବ ପଚାରାହୁଏ ତାହେଲେ ତାକୁ ଆମେ ବ୍ୟବହାର କରିକି ସେ କୋଶ୍ଚିନର ଆନ୍ସର୍ ମଧ୍ୟ ଦେଇପାରୁଛୁ ଆଉ ସେ ଆମକୁ ଆମ ମନୋରଞ୍ଜନର ଏକ ସ୍ଥଳୀ ଭାବରେ କାର୍ଯ୍ୟ କରୁଛି ଆମ ଯଦି ଆମ କିଛି ଆମେ କିଛି ଯାଇଛେ ସେଠିକାର ଯେଉଁ ଦୃଶ୍ୟକୁ ଆମ ମନ ମୋହି ନେଉଛି ଆଉ ଆମ ମନ ମୁଗ୍ଧ କରୁଛି